ଖେଳ କ୍ରୀଡ଼ା ହେଉଛିି ଆମମାନଙ୍କର ଗୋଟେ ମୂଲ୍ୟବାନ ଜିନିଷ ଖେଳିବା ଦ୍ୱାରା ଲୋକମାନେ ବହୁତ ଉପରକୁ ଯାଉଛନ୍ତି କିନ୍ତୁ ଖେଳ ପାଇଁ ଯେଉଁ ସବୁ ଯଥେଷ୍ଟ ଧ୍ୟାନ ଦେବା କଥା ତାହା କିଛି ଆଜିକାଲି ଆମ ସରକାର ଧ୍ୟାନ ଦେଉନାହାନ୍ତି ଏହା ବିଷୟରେ ଯଦି କିଛି ଧ୍ୟାନ ଦେବେ ଆମ ପିଲାମାନେ କ୍ରୀଡ଼ା ପ୍ରତି ବହୁତ ଉପରକୁ ଯିବେ ଏବଂ ବହୁତ ଆଗକୁ ଯାଇପାରିବେ